ଓଡ଼ିଆ ଭାଷାର କି ବର୍ଣ୍ଣନା କରିବି ଓଡ଼ିଆ ଭାଷା ତ ଆମର ଓଡ଼ିଆ ଭାଷା ଓଡ଼ିଆ ଭାଷା ଏବେ ଡୁବିିବାକୁ ବସିଲାଣି ଏବେ ଇଂରାଜୀ ହିନ୍ଦୀ ପଶିଲାଣି ଆଉ ଇଂରାଜୀ ହିନ୍ଦୀ ଯଦି ଇଂରାଜୀ ହିନ୍ଦୀ ଯଦି ଲୋକ ନ ଜାଣିଥିବେ ତାଙ୍କୁ ଗାଉଁଲି ମହଫସଲି କହୁଛନ୍ତି କାରଣ ଇଂରାଜୀ ଭାଷା ଦରକାର ଚାରିଆଡ଼େ ଇଂରାଜୀ ଆଉ ହିନ୍ଦୀ ବେଶୀକରି ଇଂରାଜୀ ଦରକାର ହେଲାଣି ଇଂରାଜୀ ଯଦି ନ ଜାଣିଥିବ ଆଉ ଟୁମେ ଚାକିରିଟିଏ ବି କରିପାରିବ ନାହିଁ ବାହାରେ ଗୋଟାଏ ଲୋକ ବି ବାହାରକୁ ଗଲେ ଯଦି ଜଣେ ଯଦି ଇଂଲିଶ୍ରେ ନ କହି ଓଡ଼ିଆରେ କହିଲା ତାକୁ ଗୋଟେ ଭାବିବେ କହିବେ ଇଏ ଗୋଟେ ଇଂରାଜୀ ଜାଣିନି ତାକୁ ଗୋଟେ କମ୍ ପର୍ସନାଲିଟିବାଲା ଲୋକ ଭାବିବେ ସେହିପରି ଆମର ଶାରଳା ଦାସ କବି ସେ କେତେ କ'ଣ ଓଡ଼ିଆ ପାଇଁ ଏତେ କ'ଣ ଲେଖିଥିଲେ କବି ଲେଖିଥିଲେ ଯେ ବିଭିନ୍ନପ୍ରକାର ଗପ ଶ୍ଳୋକ ସବୁ ଓଡ଼ିଆରେ ଲେଖିଥିଲେ ଏବେ ଇଂଲିଶ୍ ହୋଇଗଲାଣି ପିଲା ପଢ଼ିବାକୁ ଲାଗିଲାଣି ଇଂଲିଶ୍ ମିଡ଼ିୟମ୍ରେ ପଢ଼ିବାକୁ ଲାଗିଲାଣି ସେ ଆଉ ଓଡ଼ିଆକୁ ଏତେ ପ୍ରଶଂସା କରିବାର ନାହିଁ କାରଣ ଇଂରାଜୀ ଚାଲିଲା ଏବେ ଟ୍ରେଣ୍ଡ୍ରେ ନା ଟ୍ରେଣ୍ଡ୍ରେ ଚାଲିଲା ମାନେ ଇଂରାଜୀ ସେଇ ତାରି ପଛରେ ସବୁ ଲାଗିବେ ଆଉ ଏବେ ବାପା ମା' ଯେଉଁ ମାନେ ମଧୁର ଶବ୍ଦ ଏ ବି ଏ ଶବ୍ଦ ବି ବୁଡ଼ିବାକୁ ଲାଗିଲା ବାପା ମାଆ ଡାକିଦେଲା ବେଳକୁ କେତେ କେତେ ଶାନ୍ତି ଲାଗୁଥିଲା ଏବେ ମମି ଡାଡ଼ି ଡାକୁଛନ୍ତି ମମି ଡାଡ଼ି ଡାକୁଛନ୍ତି ସେ ର ମଧୁର ଶବ୍ଦ ଆଉ ମୂଲ୍ୟ ବି ରହିଲା ନାହିଁ ଏହିପରି ଧୀରେ ଧୀରେ ଧୀରେ ଧୀରେ ସବୁ ବୁଡ଼ିବାକୁ ଲାଗିଲାଣି